ମହିନ୍ଦ୍ରା କମ୍ପାନୀର ଟ୍ରାକ୍ଟର ଚାଷ କରିବା ପାଇଁ ବହୁତ ଉପଯୋଗୀ ଏବଂ ଭଲ ଚାଷ ହୁଏ ବହୁତ ଜଲଦି ବି କାମ କରେ ସୋନାଲିକା ଟ୍ରାକ୍ଟର ସିଏ ବି ଚାଷ କରିବା ପାଇଁ ଭଲ ଉପଯୋଗୀ ବହୁ ଜଲଦି ବି ଚାଷ କରେ ବହୁତ କମ୍ ଟାଇମ୍ରେ ବହୁତ ଅଧିକା ଜମି ଚାଷ କରିପାରେ